ହ୍ୟାଲୋ ମ୍ୟାଡ଼ାମ୍ ନମସ୍କାର ମ୍ୟାଡ଼ାମ୍ ମୁଁ ଜାଣିବାକୁ ଚାହୁଁଛି ଯେ ଆପଣଙ୍କ ଦୋକାନରେ କ'ଣ କ'ଣ ଫର୍ଣ୍ଣିଚର୍ ମିଳିପାରିବ ମ୍ୟାଡ଼ାମ୍ ମୁଁ ଜାଣିବାକୁ ଚାହୁଁଛି କି ଆପଣଙ୍କର କାଠ ଗଡ୍ରେଜ୍ ହୋଇପାରିବ କି କେଉଁ କେଉଁ କେତେ ଦିନ ଲାଗିବ

ମୁଁ ଯଦି ଚାହିଁବି ଆମର ଗୋଟେ ମୋ ଡଟର୍ ମ୍ୟାରେଜ୍ ପାଇଁ ମୁଁ ଟୋଟାଲ୍ ସେଟ୍ ଆପଣଙ୍କ ପାଖରୁ ନେବି ଯାହା ବେଡ଼୍ ସୋଫା ଗଡ଼୍ରେଜ୍ ଆଣ୍ଡ୍ ଇ ଟି ସି ଯାହାବି ଚାହିଁବି କେତେ ଦିନ ଆପଣ ସମୟ ନେବେ କରିବା ପାଇଁ

ଆଚ୍ଛା ଶାଗୁଆନ କାଠ ପାଇଁ କେତେ ସମୟ ଲାଗିବ କେତେ କ'ଣ ସମୟ ଲାଗିବ ଶାଗୁଆନ କାଠ ପାଇଁ ଆଜ୍ଞା କାଠ ଶାଗୁଆନ କାଠଟା ପୁରା ସେଟ୍ କେତେ ରୁପେୟା ଲାଗେଗା

ମୁଁ ଯଦି ଚାହିଁବି ମୁଁ ଟୋଟାଲ୍ ସେଟ୍ ନ ନେଇକି ଏମିତି ଗୋଟେ ଗୋଟେ କରିକି ଆପଣଙ୍କଠୁ କିଣିବି ତା'ହେଲେ ମୋତେ କେତେ ଲାଗିବ ଅଧିକ ଲାଗିବ ନା ଯଦି ଚାହିଁବି ଆପଣଙ୍କଠୁ ଗୋଟାଏ ଗୋଟାଏ ଜିନିଷ କରିକି କିଣିକି ନେବି ଏକାଥରକେ ସବୁ ସେଟ୍ ନେବିନି ତା'ହେଲେ କେତେ ମୋତେ କ'ଣ ଦେବାକୁ ପଡ଼ିବ ଗୋଟେ ସେ ଗୋଟେ ମାନେ ଏମିତି ସେଟ୍ ଅନୁସାରେ କିଛି କମ୍ ପଡ଼ିବ ନାଇଁ ଆଉ ଗୋଟେ ଗୋଟେ କଲେ ଅଧିକ ମାନେ ଗୋଟେ ଗୋଟେ ସବୁଠୁ ଆପଣଙ୍କର ଯେଉଁ କାଠ କାମ ଅଛି କେଉଁ ଗୋଟାକ ଆପଣଙ୍କୁ ପୂରା ଶସ୍ତାରେ ମିଳିବ ପ୍ଲାଏ ପ୍ଲାଏ ପଟା ପ୍ଲାଏ କେତେ ଦିନ ୱାରଣ୍ଟୀ ଆପଣଙ୍କର କିଛି ୱାରଣ୍ଟୀ ଗାରେଣ୍ଟୀ କିଛି ଆପଣ କେଉଁଥିରେ ୱାରଣ୍ଟୀ ଗାରେଣ୍ଟୀ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା

ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା